ଯାଜପୁର ଜିଲ୍ଲାର ଆମର ଯେଉଁ ମୁଖ୍ୟ ସାଂସ୍କୃତିକ ପର୍ବ ରହୁଛି ଆମର ବିଭିନ୍ନ ପ୍ରକାର ପର୍ବ ରହୁଛି ଯେପରିକି ଜନ୍ମାଷ୍ଟମୀ କୁମାର ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା ରଥଯାତ୍ରା ରଜ ଏବଂ ଦୋଳଯାତ୍ରା ଏବଂ ଆମର ରହୁଛି କି ଆମର କୁମାର ପୂର୍ଣ୍ଣିମା ରହୁଛି ଆଉ ବିଭିନ୍ନ ପ୍ରକାର ସାଂସ୍କୃତିକ ପର୍ବ ରହୁଛି ରଜ ଏବଂ ଆନ୍ତର୍ଜାତୀକ ପର୍ବ ଆମର ହେଉଛି ହୋଲି ଯେପରିକି ଦୁର୍ଗା ପୂଜା ହେଉଛି ଏବଂ ଆମର ଦୀପାବଳି ହେଉଛି ଏବଂ ଆଞ୍ଚଳିକ ପର୍ବ କହିବାକୁ ଗଲେ ଆମର ଯେ ରଜ ଏବଂ ଅଷ୍ଟମୀ ଏଇଭଳି ବିଭିନ୍ନ ପ୍ରକାର ପର୍ବ ପର୍ବାଣି ପାଳନ କରାଯାଉଛି ଏବଂ ଯାଜପୁର ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପର୍ବ ହେଉଛି ଯେ ଆମର ବିରଜା ମାଆ ଯେଉଁ ରହିଲେ ବିରଜା ମାଆଙ୍କ ଜନ୍ମଦିନକୁ ଆମେ ଗୋଟେ ପର୍ବ ଆକାରରେ ପାଳନ କରୁ ଏବଂ ଆମେ ବିରଜା ମାଆଙ୍କୁ ଆମର ତାଙ୍କ ଜନ୍ମଦିନ ଦିନ ଆମେ ବଡ଼ ମାନେ ଆକାରରେ ଗୋଟେ ରଥ ଏବଂ ଗୋଟେ ରଥଯାତ୍ରା ଆକାର ରେ ଆମର ବିରଜା ରଥ ଆକାରରେ ଆମେ ସେଇ ପର୍ବଟିକୁ ପାଳନ କରିଥାଉ ଯାଜପୁର ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପର୍ବ ଆକାରରେ ଆମେ ତାକୁ ଆଖିରେ ରଖିକି ପାଳନ କରିଥାଉ ଏବଂ ଯାଜପୁର ଜିଲ୍ଲାର ଆମର ଯେକୌଣସି ରହିଲା ଧାର୍ମିକ ରହିଲା ଧାର୍ମିକ ଯେମିତିକି ଆମେ ଗୋଟେ କୁରାଳ ପଞ୍ଚମୀ ଗୋଟେ ଧର୍ମ ପୂଜା ଆମେ କରିଥାଉ କୁରାଳ ପଞ୍ଚମୀରେ ଆମର ବ୍ରହ୍ମା ବିଷ୍ଣୁ ମହେଶ୍ୱରୀ ପୁରୀ ଠାକୁରଙ୍କୁ ଆମେ ପୂଜ୍ୟ ପୂଜନ କରିଥାଉ ଏବଂ ତାକୁ ମଧ୍ୟ ଆମେ ଧାର୍ମିକ ପୂଜା ଆକାରରେ ନେଇଥାଉ ଏବଂ ଯାଜପୁରର ଯେଉଁ ରହୁଛି ଆମର କୁମାର ପୂର୍ଣ୍ଣିମା ଯେଉଁ ରହୁଛି କୁମାର ପୂର୍ଣ୍ଣିମାରେ ପ୍ରାୟ ସମସ୍ତ ଯେଉଁ ରହିଲେ ଯେଉଁ ନାରୀ ରହିଲେ କିମ୍ବା ଝିଅ ରହିଲେ ସେମାନେ କୁମାର ପୂର୍ଣ୍ଣିମାଟାକୁ ଯାଜପୁରର ମୁଖ୍ୟ ପର୍ବ ରୂପେ ଆଗକୁ ନେଇଛନ୍ତି ମଧ୍ୟ ପାଳନ କରିଛନ୍ତି ଅତ୍ୟରୁ ଅତ୍ୟଧିକ ପାଳନ କରିଛନ୍ତି ଏବଂ ଯାଜପୁରର ଯେଉଁ ରହୁଛି ଦୋଳ ରହୁଛି ବା ମେଲଣ ଯାତ୍ରା ରହୁଛି ସେଇଟା ବି ଯାଜପୁରର ଏକ ମୁଖ୍ୟ ପର୍ବ ରୂପେ ଆମର ପାଳନ କରୁଛୁ ଦୋଳ ଆମର ଯାଜପୁରର ମନ୍ଦିର ଭିନ୍ନ ଭିନ୍ନ ମନ୍ଦିର ପାଖକୁ ଦୋଳ ଯାଏ ଯେଉଁଠି ମଧ୍ୟ ଦୋଳ ପୂଜା ମଧ୍ୟ କରାଯାଏ